ଆଜ୍ଞା ନମସ୍କାର ହଁ ଆପଣଙ୍କ ଗାଡ଼ି ଖାଲି ଅଛି ହଁ ସେ ବଡ଼ ଗାଡ଼ି ଯେଉଁ ଟ୍ରାଭେଲର ଅଛି ସେଇଟା ଟିକେ ପଠେଇବେ ପର୍ଦିନ ଆଜ୍ଞା ଆମେ ନିହାତି ପନ୍ଦର ଜଣ ଯିମୁ ତ ସେଥିରଲାଗି ଛୋଟ ଗାଡ଼ି ନାଇଁ ହୁଏ ତ ସେଥିଲାଗି ସେ ଟ୍ରାଭେଲରଟା ଟିକେ ପଠେଇଦେବେ ବଲେ ଆମେ ଭଲ କରି ଯାଇପାରିବୁ ହଁ ପନ୍ଦର ଜଣ ହଉଚଁ ପନ୍ଦର ଜଣରୁ ସତର ଅଠର ଜଣ ବି ହେଇଯିବୁ ଆଜ୍ଞା ହଁ କେତେ ନେବେ କି କୋଡ଼ିଏ ଟଙ୍କା ହଉ ଠିକ୍ ଅଛି ଆଜ୍ଞା ପର୍ଦିନ ଟିକେ ମନେ କରିକି ପଠେଇଦେବେ ହଁ ଆମେ ରହିଲୁ